ଚିତ୍ରାଙ୍କନ କରିବା ପିଲାମାନଙ୍କର ଏକ ଅଭ୍ୟାସ ଏବଂ ଏହି ଯେଉଁ ଚିତ୍ରାଙ୍କନ କରିବାରୁ କରିବା ମାଧ୍ୟମରେ ପିଲାମାନଙ୍କର ଭୌତିକ ଜ୍ଞାନ ବିକାଶ ହୁଏ ଏବଂ ସେମାନଙ୍କର ଜ୍ଞାନ ମଧ୍ୟ ଏଥିରୁ ଆହୋରଣ ହୋଇଥାଏ ତେଣୁ କେତେକ ପିଲାମାନଙ୍କର ବୟସ ଅନୁଯାୟୀ ତାଙ୍କର ଚିତ୍ରାଙ୍କନ କରିବା କରିବାଟା ମଧ୍ୟ ବଢ଼ିଥାଏ କାରଣ ପିଲାମାନଙ୍କର ଉପଯୁକ୍ତ ବୟସ ଯଦି ଦେଖିବା ଯେ ଚିତ୍ରାଙ୍କନ କରିବାର ବୟସ ମଧ୍ୟ ଅଛି ସେମାନେ ଏକେ ଏକ ବର୍ଷରୁ କିମ୍ବା ଦୁଇ ବର୍ଷରୁ କରିନପାରନ୍ତି ସେ ସାଧାରଣତଃ ତିନି ବର୍ଷ ନିହାତି ରହିବା ଆବଶ୍ୟକ ତିନି ବର୍ଷ ବେଳରୁ ଗୋଟିଏ ପିଲାଟେ ବିଭିନ୍ନ ପ୍ରକାର ବହି ଦେଖିଥାଏ ବିଭିନ୍ନ ପ୍ରକାର ଚିତ୍ରକୁ ମଧ୍ୟ ଅନୁଧ୍ୟାନ କରିଥାଏ କାରଣ ସେ ତିନି ବର୍ଷଠାରୁ ସେହି ପିଲାଟି ସାଧାରଣତଃ ପ୍ରିସ୍କୁଲ ବା ପୂର୍ବ ବିଦ୍ୟାଳୟ ପ୍ରାପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଭିନ୍ନ ଅଙ୍ଗନବାଡ଼ିକୁ ଯାଇଥାଏ ସେଠାରେ ଚିତ୍ରାଙ୍କନ କରିଥାଏ ଆଉ ସେ କାନ୍ଥରେ ଯେଉଁ ପେଣ୍ଟିଂ ହୋଇଥାଏ ବା କାନ୍ଥ ପେଣ୍ଟିଂ ହୋଇଥାଏ ସେଗୁଡ଼ାକୁ ସେ ଅନୁଧ୍ୟାନ କରିଥାଏ ତେଣୁ ଗୋଟିଏ ପିଲାର ପିଲାର ଉପଯୁକ୍ତ ବୟସ ହେଉଛି ତିନିରୁ ଚାରି ବର୍ଷ କାରଣ ସେ ଚିତ୍ରାଙ୍କନକୁ ସେ ଅନୁଧ୍ୟାନ କରି ନିଜେ କାଗଜରେ ନିଜ ରଙ୍ଗ ପେପରରେ ମଧ୍ୟ ସେ ଚିତ୍ରାଙ୍କନ କରିଥାଏ ଆଉ ସେଥିରୁ କିଛି ଜ୍ଞାନ ଆହରଣ ମଧ୍ୟ କରିଥାଏ